ପଶୁପାଲନ କଲେ ଆମର କେତେ ନେ କେତେ ଲାଭ୍ ହେଉଛେ ପଶୁ ପାଳନ କଲା କେନ୍ ଗାଈ ପଟି ଯଦି ରଖମୁଁ ବୋଲେ ସେଟାଇ ଯଦି ଦୁଇ ଚାର୍ ବରଷ୍ ରଖିରୁଖା ପାରିଲେ ଟିକେ ବଡ଼ ହେଲେ ଆମକୁ ଦୁଇ ଚାରି ପଇସା ହେଉଛି ୟେ କହିଲା ଦୁଇ ଆମର ଦୁଇ ପଇସା ଲାଭ୍ ହେଉଛେ ପନି ପରିବା ବିକି କରି ସେଇଟା ବି ଆମର କୁଟୁମ୍ ଚଲ୍ବାର୍ କେ ପଡୁଛେ ବଜାର ଶସ୍ତା ଜିନିଷ୍ ବିକିବାର୍କେ ପଡ଼ୁଛେ ଆର ଶସ୍ତାକେ ଆଣିବାର୍ ପଡ଼ୁଛେ ସେନ ବି ଆମର୍ ଲାଭ୍ ହଉଛେ ଶସ୍ତା କେ ଆମେ ପାଇଲେ ଦୁଇ ପଇସା କମେଇ ଯଦି ପାର୍ମୁଁ ବୋଲେ ଆମ୍କୁ ଦୁଇ ପଇସା ରଖି ପାର୍ମୁଁ ସେଇଟା ଆମର ବଡ଼ ସୁବିଧା ହେଉଛି ଆର୍ ପଶୁପାଲନ୍ଟେ କେତନେ୍ କେତେ ଆମ୍କୁ ସୁବିଧା ମିଲିଛେ ଆର୍ ସୁବିଧା ହେଉଛେ ସେଥିର୍ ଲାଗି ଆମେ ପଶୁପାଲନ୍ କରି କରି ରଖୁଛୁଁ ଆର୍ ପଶୁପାଲନ୍ କରିବାର୍ ଦ୍ୱାରା ଆମର୍ ସମସ୍ତଙ୍କର ସୁବିଧା ହେଉଛେ ସମସ୍ତଙ୍କର ସୁବିଧା ହେଉଛି ଆରୁ ଅନାଟନ୍ ନୁ ଦୂର ହେବାର୍ କେ ପଡ଼ୁଛେ ଆର୍ ପରେ ଅସୁବିଧା ବଲ୍ ବା ଟା ଟିକେ କମ୍ ପଡ଼ୁଛେ